ମୁଁ ଅନ୍ଲାଇନ୍ ଏକ ମୁଁ ଅନ୍ଲାଇନ୍ ଏକ ବଡ଼ ଅର୍ଡ଼ର୍ କରିଥିଲି କିଛି ଜିନିଷ ମୋର ଆବଶ୍ୟକତା ଥିଲା ଯେହେତୁ ମୋ ଅର୍ଡ଼ର୍ଟା ଭଲ ଥିଲା ଅର୍ଡ଼ର୍ଟା ବହୁତ ବଡ଼ ଥିଲା ତା' ଯୋଗୁଁ ମୋତେ ଗୋଟେ କୁପନ୍ ମିଳିଥିଲା ଯାହା ପାଇଁ କି ମୁଁ ନେକ୍ସ୍ଟ ଯେତେବେଳେ କିଛି ଅର୍ଡ଼ର୍ କରିବି ସେଥିରେ ମୋତେ କିଛି କନ୍ସେସନ୍ ମିଳିବାର ଥିଲା ଏବଂ ତେଣୁ ମୁଁ ଚାହୁଁଛି ଏହାର ବିକ୍ରେତା ଅବା ପ୍ଲାଟ୍ଫର୍ମ୍ର ସେହି ରିହାତି କୁପନ୍ ମୋତେ ମିଳିବା ଯୋଗୁଁ ମୁଁ ଦ୍ୱିତୀୟ ନେକ୍ସ୍ଟ ଯେତେବେଳେ ମୁଁ କିଣିଲି କିଛି ଅର୍ଡ଼ର୍ କଲି ତା ପାଇଁ ମୋତେ କିଛି କନ୍ସେସନ୍ ମିଳିଥିଲା ସେଥିପାଇଁ ମୁଁ ଉପକୃତ